ମୁଁ ଯେତେବେଳେ ବିଏ ପଢ଼ୁଥିଲି କଲେଜରେ ମୋର ଏଜୁକେଶନ ଅନର୍ସ ରଖିଥିଲି ଏଜୁକେଶନ ଅନର୍ସ ରଖିଲାବେଳେ ମୋର ଟିଚିଙ୍ଗ୍ ପାଇଁ ସ୍କୁଲ୍ରେ ପଡ଼ିଲା କିନ୍ତୁ ମୋତେ ସେତେବେଳକୁ ଶାଢ଼ୀ ପିନ୍ଧା ଜଣାନଥିଲା ତେଣୁ ପ୍ରୋଜେକ୍ଟରେ କେମିତି ଶାଢ଼ୀ ପିନ୍ଧିବି କେମିତି ରାସ୍ତାରେ ଚାଲିକି ଯିବି ବହୁତ ଚିନ୍ତାରେ ପଡ଼ିଥିଲି ଏବଂ ପିଲାମାନଙ୍କୁ କେମିତି ପାଠ ପଢ଼ାଇବି ତେଣୁ ମୋର ଥିଲା ପଞ୍ଚମ ଶ୍ରେଣୀ ଆଉ ସପ୍ତମ ଶ୍ରେଣୀ ପିଲାଙ୍କୁ ପାଠ ପଢ଼ାଇବି ଏବଂ ମୋର ବେଷ୍ଟ ଟିଚିଙ୍ଗ୍ ଦେବି ଆମର ସାଙ୍ଗମାନଙ୍କୁ କହିଲି ମୋ' ସାଙ୍ଗମାନେ କହିଲେ ତୋତେ କିଏ ହେଲ୍ପ କରିବ ତୁ ନିଜେ ନିଜେ ଯାହା କରୁଛୁ କର ତେଣୁ ଘରକୁ ଆସିଲି ଭାବିଲି ମୁଁ ନିଶ୍ଚୟ ନିଶ୍ଚୟ ଭଲ କରିବି ଏବଂ ଘରକୁ ଆସିଲି ଘରକୁ ଆସି ପୁରା ଭଲସେ ଶାଢ଼ୀ ପିନ୍ଧିଲି ଶାଢ଼ୀ ପିନ୍ଧିକରି ମୋର ବ୍ଲାକ୍ବୋର୍ଡ଼ ଯାହା ଯାହା ନିତ୍ୟ ଜିନିଷ ଥିଲା ତାକୁ ନେଇକରି ଗଲି ଏବଂ ସ୍କୁଲ୍ରେ ପହଞ୍ଚିଲା ବେଳକୁ ଯେଉଁ ଘର ପାଖ ପିଲା କିଛି ସ୍କୁଲ୍ରେ ଥିଲେ ମୋତେ ଦେଖିକରି ମୋର ଘର ନାଁ ଡାକିକି ମୋତେ ଦିଦି ଦିଦି ବୋଲି ଡାକ ଛାଡ଼ିଲେ ମୁଁ କହିଲି ପିଲାମାନେ ପାଟି କରନାହିଁ ଏହିଠାରେ ମୋର ମାର୍କ ବଢ଼ିବ ତୁମେ ଯଦି ପାଟି କରିବ ମୋ' ମାର୍କ ମାର୍କ ବି ମୋର କମିଯିବ ମୁଁ ଫେଲ୍ ହୋଇଯିବି ତେଣୁ ମୋର ପ୍ରୋଜେକ୍ଟଟା ଖରାପ ହେଇଯିବ ତେଣୁ ସେମାନେ ଚୁପ୍ ଚାପ୍ ହୋଇ ବସିଲେ ଏବଂ ମୁଁ ଭଲସେ ପାଠ ପଢ଼ାଇଲି ଏବଂ ଆସିଲି ତେଣୁ ମୋର ଏଜୁକେଶନ ଅନର୍ସରେ ବହୁତ ଭଲ ନମ୍ବର ଥିଲା ଏବଂ ସେଇଟା ମୋ' ପାଇଁ ବହୁତ ଚ୍ୟାଲେଞ୍ଜ ଥିଲା